ଆଜିକାଲି ସ୍କୁଲ୍ କିମ୍ବା ଟିଉସନ୍ ନ ହେଉଛି ଯେ ଛୁଆମାନେ ବେଶୀ ଭଲ ପାଠ ପଢ଼ୁ ନାହାଁନ୍ତି ଆଗ କାଳରେ ସ୍କୁଲ୍ ହେଉଥିଲା ସ୍କୁଲ୍ରେ ସାର୍ମାନେ ଭଲ ପାଠ ପଢ଼ଉଥିଲେ ଏବେ ଯେଉଁ ଟିଉସନ୍ ସ୍କୁଲ୍ ଯାଉଛନ୍ତି ସବୁ ଅନ୍ଲାଇନ୍ କ୍ଳାସ୍ ଅନ୍ଲାଇନ୍ ହୋଇଗଲା ମୋବାଇଲ୍ ସେ ମୋବାଇଲ୍ରେ କହୁଛନ୍ତି ଆମେ ଅନ୍ଲାଇନ୍ କ୍ଲାସ୍ କରିବା ଘରମାନକରେ ଛୁଆ ବସୁଛନ୍ତି ମୋବାଇଲ୍ ଧରୁଛନ୍ତି ସେଠୁ ସର୍ମାନେ ପାଠ ପଠଉଚନ୍ତି ମୋବାଇଲ୍ରେ ଛୁଆ ଅନ୍ଲାଇନ୍ରେ କ୍ଲାସ୍ କରି ଦେଖିକି କରୁଛନ୍ତି ଏଥିରେ କଣ ଛୁଆମାନଙ୍କର ଡେଭ୍ଲପ୍ ହେବ କିଛି ଡେଭ୍ଲପ୍ ହେବ ନାହିଁ ଛୁଆମାନେ କି ପାଠ ପଢ଼ୁନାହାଁନ୍ତି ସେଇଥିପାଇଁ ଛୁଆମାନେ ପାଠ ମୂର୍ଖ ବି ହୋଇଯାଉଛନ୍ତି ଦିନକୁ ଦିନ ସେଇ ବ୍ୟବସ୍ତାରେ ସାର୍ମାନେ ତ ସ୍କୁଲ୍ରୁ ସ୍କୁଲ୍କୁ ଆସୁଛନ୍ତି ହେନେ ଛୁଆ ପାଠ ପଢ଼ୁଛନ୍ତି କି ନପଢ଼ୁଛନ୍ତି କଣ କରୁଛନ୍ତି ସେ ବିଷୟରେ ବି ତାଙ୍କର ଧ୍ୟାନ ନାହିଁ ଗୋଡ଼ ଉପରେ ଗୋଡ଼ ପକେଇ ମୋବାଇଲ୍ ଦେଖୁଛନ୍ତି ମୋବାଇଲ୍ରେ ଅନ୍ଲାଇନ୍ କ୍ଲାସ୍ କରୁଛନ୍ତି ଏଇଥି ପାଇଁ ଛୁଆମାନେ ଦିନୁକୁ ଦିନ ମୂର୍ଖ ହେବା ପାଇଁ ଚାହୁଁଛନ୍ତି ଆମ ଆମେ ଯେତେ ପଇସା ଖର୍ଚ୍ଚ କରୁଛୁ ମଧ୍ୟ ସେ ପଇସାର ଦାମ୍ ରହୁନାହିଁ ଆମେ ଛୁଅମାନଙ୍କୁ ଦେଖିତେ ପଡ଼ୁଛି କି ଛୁଆମାନେ ବି ଘରେ ଆମକୁ ଏତେ କଣ ମାନୁଛନ୍ତି କି ଯେମିତି ପାଠ ପଢ଼ିବା ପାଇଁ କହିଲେ ଛୁଆମାନେ କହୁଛନ୍ତି ଆମେ ସ୍କୁଲ୍ରେ ପଢ଼ିଛୁ ଅନ୍ଲାଇନ୍ କ୍ଲାସ୍ କରିଛୁ ଆଜି ଆଉ ପଢ଼ିମୁନାଇଁ କି କହିନେ ଶୁଣୁ ନାହାଁନ୍ତି ଯେମିତି ସାର୍ମାନେ ଘଣ୍ଟା ଘଣ୍ଟା ଧରି ବୁଝାଉଥିଲେ କି ପଢ଼ଉଥିଲେ ଆଗକାଳରେ ସେମିତି ଆଉ ପାଠପଢ଼ା ନାହିଁ ସେଠି ପାଠପଢ଼ା ମାଡ଼ ଥିଲା ବୋଲି ଛୁଆମାନେ ଟିକେ ଡରୁଥିଲେ ସ୍କୁଲ୍ରେ ଆଉ ତ ସ୍କୁଲ୍ରେ ମାଡ଼ ଉଠିଗଲା ସେଥିପାଇଁ ଛୁଆମାନେ ଟୋଟାଲି ଡରୁନାହାଁନ୍ତି ମନ ହେନେ ସ୍କୁଲ୍ ଯାଉଛନ୍ତି ମନ ହେନେ ସ୍କୁଲ୍ ଯାଉନାହାଁନ୍ତି ମନ ଇଚ୍ଛା କେତେବେଳେ ଦଶଟାରେ କ୍ଲାସ୍ ଧର ପନ୍ଦରରେ ପ୍ରେୟାର୍ ଥିଲା ସେମାନେ ମନ ଇଚ୍ଛାରେ ସାଢ଼େ ଦଶଟାରେ ଯାଉଛନ୍ତି ସିନା ଗୋଟେ ଥିଲେ ସ୍କୁଲ୍ର ନିୟମ ସେ ଯାଆନ୍ତେ ସ୍କୁଲ୍ ବେନିୟମ କରୁଛନ୍ତି ସେଥିପାଇଁ ସ୍କୁଲ୍ରେ ଏମିତି ବିଚଳିତ ହେଉଛନ୍ତି ଛୁଆମାନେ ପାଠ ସାଠ ପଢ଼ୁନାହାଁନ୍ତି ଏଇଭଳି ଭାବରେ ସ୍କୁଲ୍ର ନିୟମ ହେଉଛି ଆଉ